ଆଜ୍ଞା ନମସ୍କାର ମୁଁ ଆପଣଙ୍କ ଦୋକାନରୁ ଗୋଟେ ଫ୍ୟାନ୍ଟେ କିଣିଥିଲି ସେ ଫ୍ୟାନ୍ଟା ଯେଉଁ ମଡ଼େଲ୍ର କିଣିଥିଲି ଆପଣ ତ ସବୁ କହିଥିଲେ ଭଲ ଏ ଭଲ ତାର ୟୁଜ୍ ଆଉ ଭଲ ବେଶୀ ଦିନ ଭଲ କାମ ଦେବ କିନ୍ତୁ ଆଣିଲା ପରେ ଦେଖୁଛି ଅଳ୍ପ ଦିନରେ ସେଇ ଫ୍ୟାନ୍ଟା ଧିରେ ଧିରେ ବୁଲିଲା ତାପରେ ଟୋଟାଲ୍ ବି ବନ୍ଦ ହୋଇଗଲା ଆଉ ତା' ଫ୍ୟାନ୍ ର ବ୍ଲେଡ଼ ଗୁଡ଼ା ବି କାହିଁ ବଙ୍କା ବଙ୍କା ବି ଦିଶିଲା ଆଉ ସେ ଭଲ ପବନ ତ ହେଉ ନଥିଲା ଚଲେଇଲା ପରେ ମାସେ ଖଣ୍ଡେ ସେ ପୁରା ଏକଦମ୍ ପୋଡ଼ିଗଲା ସେଥିପାଇଁ ଭାରି ଅସନ୍ତୁଷ୍ଟ ଲାଗୁଛି ଏତେ ଜିନିଷ କିଣିବା ପରେ ଏଟା ଗୋଟେ ଏମିତି କ'ଣ ଖରାପ ପଡ଼ିବ ଏଇଟା ମୁଁ ଭାବିନଥିଲି ତେଣୁକରି ଏମିତି ଜିନିଷ ଦେବା ପୂର୍ବରୁ ତିନି ଥର ଭାବିବା ଦରକାର ଆପଣ ଯେଉଁ ଭଳିଆ ବୁଝେଇଲେ ମୁଁ ତ ଆଣିଲି କିନ୍ତୁ ଆଣିବାର କୌଣସି ଫଳ ଲାଭ ମିଳିଲାନି ଅଧିକା ପଇସା ଦେଲି ସତ ଦେଖିଲା ବେଳକୁ କୌଣସି କାମରେ ମୋର ଲାଗିଲା ନାହିଁ ବହୁତ ଖରାପ ଲାଗୁଛି ଏମିତି ଜିନିଷ ଆପଣ ରଖିଛନ୍ତି ଦେଉଛନ୍ତି ଆମକୁ